ମୁଁ ଏକ ବଡ଼ ପ୍ରତିମୂର୍ତ୍ତି କିମ୍ବା କିମ୍ବା କଳା ତିଆରି କରିବା କରିଛି ବା କରିବାକୁ ବି ଅନେକ ଚେଷ୍ଟା କରିଛି ଯେପରିକି ବିଜୁବାବୁ ଆମ ରାଜ୍ୟର ବହୁତ ବଡ଼ ମାନେ ବହୁତ ବହୁତ ବଡ଼ ଲୋକ ଆମ ରାଜ୍ୟ ପାଇଁ ବହୁତ ବଡ଼ କିଛି କରିଛନ୍ତି ବହୁତ ଭଲ କିଛି କରିଛନ୍ତି ବହୁତ କିଛି ସେ ଆମପାଇଁ କରିଛନ୍ତି ତାଙ୍କର ପୁଅ ହେଉଛନ୍ତି ନବୀନ ପଟ୍ଟନାୟକ ଯେପରି ସିଏ ବି ବହୁତ ଭଲ ଲୋକ ସିଏ ବି ଆମପାଇଁ ବହୁତ କିଛି କରିଛନ୍ତି ଆମ ରାଜ୍ୟ ପାଇଁ ହେଉଛି ବହୁତ ଭଲ କିଛି କରିଛନ୍ତି ଯେମିତି ତାଙ୍କର ମାନେ ମୂର୍ତ୍ତି ତିଆରି କରିବାକୁ ମୁଁ ବହୁତ ଚେଷ୍ଟା କରିଛି ଏବଂ ମୁଁ ମଧ୍ୟ ବି ମୋ ସଫଳତାରେ ମଧ୍ୟ ବି ମୁଁ ପହଞ୍ଚିଛି କାହିଁକିନା ଏତେ ବଡ଼ ଲୋକଙ୍କର ମାନେ ଯିଏ ମୂର୍ତ୍ତି ତିଆରି କରିବା ତ ବହୁତ ସହଜ ନୁହେଁ ନା ତ ତା'ପରେ ବି ମୁଁ ଏକା ତିଆରି କରେ ମୁଁ ତିଆରି ଏତେ ବଡ଼ ମୂର୍ତ୍ତି ଏତେ ବଡ଼ ଲୋକଙ୍କର ଏତେ ବଡ଼ ମୂର୍ତ୍ତି ତିଆରି କରିବା ବି ଏତେ ସହଜ ନୁହେଁ ତଥାବି ମୁଁ ବହୁତ ଚେଷ୍ଟାକରି ମୁଁ କଳାକୌଶଳ ଅବଲମ୍ବନ କରି ମୁଁ ବହୁତ ଅ ମାନେ ଚେଷ୍ଟା କରି ମୁଁ ମୋ ସଫଳତରେ ମଧ୍ୟ ପହଞ୍ଚିଛି ପୁଣି ଏକା କରିବା ଏକା କରି କଲାବେଳେ ଟିକିଏ ଫାଟି ଯାଉଥିବ କି କେଉଁଠି ଚେପା ହେଇଯାଉଥିବ କି କେଉଁଠି ଅଧିକ ମାଟି ଲାଗି ଯାଉଥିବ କି କେଉଁଠି ମାନେ ମାନେ ତାଙ୍କ ଛବିଟା ଭଲସେ ହେଉନଥିବ କେଉଁଠି ରହିଯାଉଥିବ କେଉଁଠି ଇଏ ହେଇଯାଉଥିବ ତ ଏମିତି ହେଇ ମୁଁ ବହୁତ କଷ୍ଟ କରି ମଧ୍ୟ ତାଙ୍କର ମୂର୍ତ୍ତିଟାକୁ ମଧ୍ୟ ତିଆରି କରିଛି ଏବଂ ମୁଁ ସଫଳତାରେ ମଧ୍ୟ ପହଞ୍ଚିଛି ଏଇଭଳି ସବୁ ଆହ୍ୱାନ ମୋତେ ସମ୍ମୁଖୀନ ମାନେ ସମ୍ମୁଖୀନ ହେବାକୁ ପଡ଼େ କାହିଁକିନା ଯେମିତି ବିଭିନ୍ନ ବିଭିନ୍ନ କବି ହୁଅନ୍ତୁ କି ମଧୁସୂଦନ ଦାସ ହୁଅନ୍ତୁ କି ଜଗନ୍ନାଥଙ୍କ ମୂର୍ତ୍ତିକି ଏପରି ବିଭିନ୍ନ ବିଭିନ୍ନ କବିଙ୍କର ମୂର୍ତ୍ତି ମଧ୍ୟ ତିଆରି କରିବାକୁ ମୋତେ ବହୁତ ଭଲଲାଗେ ଏ ମୋତେ ମୁଁ କେବେ ତିଆରି କରିନି ସେମାନଙ୍କ ବହୁ ମାନେ ସେମାନେ ସେ ସେମାନଙ୍କ କବିଙ୍କ ମୂର୍ତ୍ତି ମୁଁ କେବେ ତିଆରି କରିନି

ମଧୁସୂଦନ ଦାସ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏମାନଙ୍କର ସବୁ କବି ଏମାନଙ୍କର ସବୁ କବିଙ୍କର ମୂର୍ତ୍ତି ତିଆରି କରିବି ଏବଂ ମୁଁ କରିବାକୁ ମଧ୍ୟ ମୁଁ ଚେଷ୍ଟା କରୁଛି ଏବଂ ମୁଁ ହଁ ବିଜୁବାବୁଙ୍କର କବି କବି ବିଜୁବାବୁ ନା ବିଜୁବାବୁଙ୍କର ମୂର୍ତ୍ତି ତିଆରି କରି ମଧ୍ୟ ମୁଁ ମୋର ସଫଳତାରେ ପହଞ୍ଚିଛି ଏବଂ ଏହା ହଉଛି ମୋର ଆହ୍ୱାନ ଏହି ଆହ୍ୱାନରେ ମୁଁ ସମ୍ମୁଖୀନ ହୋଇଛି ଏହା ହେଉଛି ସମ୍ମୁଖୀନ ହୋଇ ମୁଁ ରହିଛି ଏଇଟା ହେଉଛି ମୋର ଆହ୍ୱାନ ବା ମୋତେ ବହୁତ ଭଲଲାଗେ ମୋ ମାନେ ମୂର୍ତ୍ତି ମାନେ ଏଇଭଳି ସବୁ ମାନେ ବଡ଼ବଡ଼ ଲୋକଙ୍କର ମୂର୍ତ୍ତି ତିଆରି କରିବାକୁ ମୋତେ ବହୁତ ଭଲଲାଗେ ଏହା ହେଉଛି ମୋର ଆହ୍ୱାନ